ଭାଇ ସେ ଫଳଟା ଦେଖାନ୍ତୁ ନା ସେ ସେଉଟା ଟିକିଏ ବଡ଼ ସାଇଜର ଦେଖେଇବେ କେତେ ଦାମ ଆମର ପାଞ୍ଚ କେ ଜି ପାଖାପାଖି ଦରକାର ଥିଲା ଦେଇପାରିବେ ଆପଣ ପାଞ୍ଚ କେ ଜି ପାଞ୍ଚ କେ ଜି ହେବ ତ ଆପଣଙ୍କ ଦୋକାନରେ

ହେଉ ଆଉ ସେ ଅଙ୍ଗୁର କି ରେଟ୍ ଅଛି ଭଲ ଅଙ୍ଗୁର ଦେଖାଇବେ ସବୁ ତ ଅଛି ଆଉ ସେ ଡ୍ରାଗନ୍ ଫ୍ରୁଟ୍ଟା କେତେ ନେବେ ସେ ଡ୍ରାଗନ୍ ଫ୍ରୁଟ୍ଟା ଆଉ ସେ କଦଳୀ ଯେଉଁଟା ବଡ଼ ବଡ଼ ମୋଟା ମୋଟା ଥିବ ସେଇ କଦଳୀ କାନ୍ଦିଟା ବାହାର କଲେ ସେ ବଡ଼ କାନ୍ଦିଟା ଦେଇ ଦିଅ

ହଁ ଠିକ ଅଛି ଆଉ ଏଇ ବଡ଼ ବଡ଼ ସାଇଜର ଆଉ କଦଳୀ କାନ୍ଦି ମିଳିବନି ଆଉ ଦୁଇଟା କାଢ଼ି ଦେବେ ତ ପାଞ୍ଚଟା କାନ୍ଦି ଦେଇଦେବେ ହେଲା ଆଉ ସେଇ କମଳାଟା ଦେଖେଇବେ କମଳାଟା ମିଠା କମଳା ଯେଉଁଟା ସେଇଟା ଦେବେ

ନା ଭାଇ ସେ ସିଲଟ କମଳା ଦେଖେଇବେ

ସେଥିରୁ ବି ପାଞ୍ଚ କେ ଜି ଦେଇଦେବେ ହେଉ ନା ଭାଇ ସେ ବଡ଼ ସେ ବଡ଼ଟା ଦେଇଦେବେ

ସେଇଟା ବି ପାଞ୍ଚ କେ ଜି ଦେଇଦେବେ ଆଉ ଅଙ୍ଗୁର ଭାଇ ଦୁଇଟା ଅଙ୍ଗୁର ଦେବେ ଟେଷ୍ଟ କରିବି ଫାଷ୍ଟ ଟିକିଏ ଖଟା ଭାଇ ଟିକିଏ ଖଟା ଲାଗୁଛି ଆଉ ସେ କଳା ଅଙ୍ଗୁରଟା କେତେ ପଡ଼ିବ ଓ ହେଉ ତ ସେଇଟାରୁ ଦିଅନ୍ତୁ ନା ଦୁଇଟା ଟେଷ୍ଟ କରିବି ଏତେ କେ ଜି ନେଉଛି ଦୁଇଟା ଅଙ୍ଗୁର ଟେଷ୍ଟ କରିବା ପାଇଁ ଦେବେନି ନା ହେଉ କେତେ କ'ଣ ହେଲା ହିସାବ କରନ୍ତୁ କେତେ କ'ଣ ହେଲା ହିସାବ କରନ୍ତୁ ହେଉ ଭାଇ ପ୍ୟାକ୍ କରିକି ଦେଇଦିଅନ୍ତୁ ହେଲା ଆଉ ଆପଣ ଯଦି ଟିକିଏ ଏଇଟାକୁ ଘରେ ପହଞ୍ଚେଇ ଦେବେ ତା'ହେଲେ ଆଉ ଟିକିଏ ଭଲ ହେଇଥାନ୍ତା ଆପଣଙ୍କର କେହି ନାହାନ୍ତି ନା ଯିଏକି ନେଇଦେବେ ମୁଁ ଟିକିଏ ଆହୁରି କିଛି କିଣିବାର ଥିଲା ନା ଯଦି କେହି ନେଇ ଦେଇଥାନ୍ତେ ଫଳଗୁଡ଼ାକ ସେୟା ଟିକିଏ ଭଲ ହେଇଥାନ୍ତା ଆଉ